ଭାଇ ପରିବା ଦୋକାନୀ କହୁଁଥିଲ ଆଉ ଆମର ଗୋଟେ ଆମର ଗୋଟେ ଶ୍ରାଦ୍ଧ ଭୋଜି ଗୋଟେ ଅଛି ଆମର ଯାହା ଯାହା ପରିବା ସବୁ ଦରକାର ସବୁ ଆଭେଲେବୁଲ୍ ରହିବ ତ ଆମର ଆମର ତିରିଶ ତାରିଖରେ ଥିଲା ଆଉ ଆମର ବାରଶହ ଲୋକ ଖାଇବେ ସେଥିପାଇଁ ଟିକେ ଦେଖିକି ପରିବା ଇଏ କରିବ ଆଉ ଶୁଣନ୍ତୁ ମୁଁ ଆପଣଙ୍କୁ ମୁଁ ଆପଣଙ୍କୁ ଲିଷ୍ଟ୍ଟା କରିକି ଏହି ଦୁଇ ତିନିଦିନ ଭିତରେ ଦେଇଦେବି ଆପଣ ଆପଣଙ୍କର ମଗାଇକି ଆପଣ ଆପଣଙ୍କର

ମୁଁ ଆପଣଙ୍କୁ ଲିଷ୍ଟ୍ଟା କରିକି ଦେଇଦେବି ଆପଣ ଯେତେ ଜଲ୍ଦି ହେବ ଆମକୁ ଟିକେ ଜଣାଇବେ ଆପଣଙ୍କର ଆଭେଲେବୁଲ୍ ହେବ କି ନାଇଁ

ମୁଁ ରୋଷେଇୟାକୁ ପଚାରିକି ଚିଠା କରିଦେବି ଚିଠା କରି ଆପଣଙ୍କୁ ଆପଣଙ୍କ ଏ ନମ୍ବରରେ ହ୍ଵାଟ୍ସପ୍ ଅଛି ପରିବା ରେଟ୍ କ'ଣ କ'ଣ ଅଛି ସବୁ ହଉ ମୁଁ ଆପଣଙ୍କୁ ଫୋନ୍ କରିବି ଆଉ ପରେ ଆଉ ଦୁଇଦିନ ପରେ ଆଉ ହଉ ରଖୁଛି